ଛୋଟ ବ୍ୟବସାୟ ହେଉଛି ଯାହା ଆମେ ଘର ପାଖରେ କାମ କରିକରୁ ମଧ୍ୟ ଅଲଗା ଗୋଟିଏ ବ୍ୟବସାୟ ତିଆରି କରିଥାଉ ଛୋଟବଡ଼ ବ୍ୟବସାୟ ତିଆରି କରିଥାଉ ସେଥିରୁ ଆମେ କିଛି ଉପାର୍ଜନ କରି ଗୋଟିଏ ଆମେ ଆମ ନିଜ ପରିବାରକୁ ପୋଷଣ କରିଥାଉ ତାହାକୁ ଛୋଟ ବ୍ୟବସାୟ କୁହାଯାଏ ଯଥା ଅଗରବତୀ ଅଗରବତୀରେ ଆମେ ଆଣି ତେଣୁ ଯେଉଁ କଞ୍ଚା ମାଲ୍ ଆଣି ନିଜେ ତା' ତାହାକୁ ତିଆରି କରି ତାହା ବଜାରରେ ବିକ୍ରି କରି କିଛି ଅର୍ଥ ଅର୍ଥ ଉପାର୍ଜନ କରିଥାଉ ତାହା ବେପାର ଆମର ନୀତିଦିନ ଘର ଚଳିବାରେ ସହାୟକ କରିଥାଏ ଆମର ଆର୍ଥିକ ସ୍ଥିତିକୁ ଉନ୍ନତି କରିଥାଏ ଏହା ଆମେ ଆଣି ନିଜେ ତାମେ ହେଉଛୁ ଘର ପାଖରେ ଏଇ ଘର ଲୋକକୁ ଲଗେଇ ମଧ୍ୟ କାମ କରିପାରିବୁ କିମ୍ବା ଘର ପାଖରେ ଯେତିକି ଜଣ ଅଛନ୍ତି ତାଙ୍କୁ ଡାକିକି ତାଙ୍କୁ କାମରେ ଲଗେଇ ତାଙ୍କର ମଧ୍ୟ ପରିବାରର ଉନ୍ନତି ହେଇପାରିବ ଅର୍ଥ ଉପାର୍ଜନ ହେଇପାରିବ ଆମ ପରିବାର ବି ଠିକ୍ଠାକ୍ ଚାଲିବ ବଳିତା ବେପାର ହଉ ବଳିତା ଆମେ କଞ୍ଚାମାଲକୁ ଆଣି ବଳିତା ସବୁ ତିଆରି କରିକି ବଜାରରେ ବିକ୍ରି କରିପାରିବୁ ତାହାଦ୍ୱାରା ଲୋକମାନଙ୍କୁ କିଛି ଲୋକକୁ ଦୁଇ ତିନି ଜଣଙ୍କୁ ଲୋକକୁ ଗାଁ ଲୋକକୁ ଲଗେଇଲେ ସେମାନଙ୍କର କାମ କାମ ପାଉନଥିବ ତାଙ୍କୁ କାମ ଯୋଗାଇ ପାରିବୁ ଏବଂ ସେମାନେ ମଧ୍ୟ କିଛି ପଇସା ପାଇପାରିବେ ତାଙ୍କ ଘର ପାଖରେ ଠିକ ଠିକ୍ଟା ଥିଲ ସିଲେଇ ବେପାର ସିଲେଇ ବେପାର ମେସିନ୍ ଆଣି ଆମେ ତାକୁ ସିଲେଇ ସିଲେଇ କରି ବଜାରରେ ବିକ୍ରି କଲେ ଜିନିଷ ସବୁ କଟା କ'ଣ କଟାକଟି କଲେ ତାହା ମାଧ୍ୟମରେ କିଛି ଅର୍ଥ ଉପାର୍ଜନ ହେଇପାରିବ ଆମ ପରିବାର ଠିକ୍ଠାକ୍ ଚାଲିବ ଫିନାଇଲ୍କୁ ଆମେ ଘର ପାଖରେ ଆଣି ନିଜେ ତିଆରି କରିବୁ କରିସାରି ବେପାର କଲେ ତାହା ମାଧ୍ୟମରେ ମଧ୍ୟ ପରିବାର ଠିକ୍ଠାକ୍ ଚାଲେ ଅଗରବତୀ କ'ଣ କଞ୍ଚାମାଲ ତୁମେ ବଡ଼ ବ୍ୟବସାୟୀ ପାଖରୁ ଆଣି ତାକୁ ନିଜ ହାତରେ ତିଆରି କରି ତାକୁ ପୁଣି ଆମେ ବିକ୍ରି କରି ଆମେ ମଜୁରୀ ପାଇବ ତାହାକୁ ବଜାରରେ ବିକ୍ରି କଲେ କିଛି ଅର୍ଥ ଉପାର୍ଜନ ହେଇପାରିବ ଓ ଆଉ ଗାଁ ଲୋକର ମଧ୍ୟ କାମକୁ ତାଙ୍କୁ କାମରେ ଲଗେଇଲା ପରେ ସେ ତାଙ୍କର କିଛି ତାଙ୍କର ହେଉଛି ପରିବାରର ସୁ ସୁଧାର ହବ ଆଉ ତାଙ୍କ ପରିବାର ମଧ୍ୟ ଠିକ୍ଠାକ୍ ଚାଲିବ